ମୋତେ ମୋ ସ୍ଵାମୀ ପ୍ରଥମେ ଆମର ପ୍ରଥମ ଆନିଭରିସରିରେ ମୋତେ ଗୋଟେ ଶାଢ଼ୀ ଦେଇଥିଲେ ସେ ଶାଢ଼ୀ ମୋର ବହୁତ ପସନ୍ଦ ସେ ଶାଢ଼ୀ ବହୁତ କମ୍ ରେଟ୍ରେ ଆଣିଥିଲେ ପାଞ୍ଚ ଶହ ଟଙ୍କାରେ ଆଣିଥିଲେ ହେଲେ ସେ ଶାଢ଼ୀ ବହୁତ ସୁନ୍ଦର ଲାଗେ ଓ ସେ ଶାଢ଼ୀକୁ ଯେତେ ସଫାକଲେ ବି କିମ୍ବା ଯେତେ ଜୋରରେ ସଫା କଲେ ବି ସେ କଲର୍ ବି ଛାଡ଼େନି ଓ ସେ ଶାଢ଼ୀ ଯେତେଦିନ ହେଲା ସେତେ ସୁନ୍ଦର ଦେଖାଯାଉଛି ସେ ଶାଢ଼ୀ ମୋର ବହୁତ ପସନ୍ଦ ସେ ମୋତେ ନ ପଚାରିକି ସେ ଶାଢ଼ୀ ଆଣିଥିଲେ ସେ ଶାଢ଼ୀ ସେ ଭାବିଥିଲେ ଯେ ୟାକୁ ପସନ୍ଦ ଲାଗିବ କି ନ ଲାଗିବ କିନ୍ତୁ ସେ ଶାଢ଼ୀ ମୋତେ ବହୁତ ପସନ୍ଦ ଲାଗିଥିଲା ବହୁତ କମ୍ ରେଟ୍ରେ ଜିନିଷ କିନ୍ତୁ ବହୁତ ସୁନ୍ଦର ହୋଇଥିଲା